ହଁ ହାଲୋ କେବେ ଆସିଲ ବାଙ୍ଗଲୋରରୁ ଫାଷ୍ଟ ତ କେବେ ଏ ଆମ ଦୋକାନ ଆଡ଼େ ବୁଲାବୁଲି କରିକି ଯିବ ଆମ ଦୋକାନ ଆଡ଼େ ଆସ ବରା ବୁରି ଖାଇକି ଯିବ କେତେ ଲଷ୍ମୀପୂଜାରେ କି ଭଲ ବେପାର ସବୁ ହେଇଛି ଆଉ କେଦିନ ରହିବ

ହଁ ସବୁ ଭଲ ଅଛନ୍ତି ଆଉ ଛୁଆପିଲାମାନଙ୍କୁ ସବୁ ନେଇକି ଆସିଛ ନା କ'ଣ ହଉ ତା'ହେଲେ ଆସ ଆମ ଦୋକାନ ଆଡ଼େ ବରା ଫରା ସବୁ ଟିକେ ଖାଇକି ଯିବ ସୁବିଧାରେ ଆଉ ମୋ ପାଇଁ ଗୋଟେ କାମଟେ ଖୋଜିଦିଅ ବାଙ୍ଗାଲୋରରେ କେଭେ ଯିବ ବାଙ୍ଗାଲୋର ମତେ ହେଲେ ଜଣେଇବ କହିବ ହଉ ହଁ ଭଲ ସବୁ ଚାଲିଛି ଆଉ ଏଇ ଲକ୍ଷ୍ମୀ ପୂଜା ଟିକେ ମାନ୍ଦା ହେଲା ତ ବର୍ଷା ପାଇଁ ଟିକେ ଆଉ

ହଁ ବାତ୍ୟା ତ ହେଇନି ଯେଖୁଣୁ ହେଲେ ବାତ୍ୟା ଭଳିଆ ରୂପ ଧଇଲା ଆଉ ବାତ୍ୟା ଭଳିଆ ରୂପ ଧଇଲା ଆଉ ସବୁ ଟିକେ ମାନ୍ଦା ହେଲା ଆଉ ଆଉ ପିଲା ଛୁଆମାନେ ସବୁ ଏଇନେ ଭଲ ଅଛନ୍ତି ହଉ ତା'ହେଲେ ରଖୁଛି ଆଉ ପହରି ଦିନ ଆସିବ